ଆଜ୍ଞା ଆମେ ପୁରୀ କୋଣାର୍କ ଯାଇଥାନ୍ତୁ ବୁଲିବାକୁ ମୁଁ ଆଉ ମୋ ସାଙ୍ଗ ପିଲାମାନେ ମୋ ପରିବାର ସବୁ ଯାଇଥାନ୍ତୁ ଆଉ ଆପଣ ଟିକେ କୁହନ୍ତୁ କେତେ କ'ଣ ପ୍ରାଇସ୍ ରଖିବେ ଆଉ ସେଇ ହିସାବରେ କଥାବାର୍ତ୍ତା ହେବା ଆଉ ଆପଣ ଦେଖନ୍ତୁ ଆପଣ ସବୁଦିନିଆ ମୋ ପାଖରୁ ଯାହା ବି ହେଲେ ପଇସା ରଖୁଛନ୍ତି ଅଧିକ କରି ଯେମିତି ନର୍ମାଲ୍ କଷ୍ଟମର୍ ମାନେ ରଖୁଛନ୍ତି ମୁଁ ତ ଆପଣଙ୍କର ନିୟମିତ କଷ୍ଟମର୍ ନା ମୁଁ ସବୁବେଳେ ଆପଣଙ୍କ ପାଖରୁ ନେଉଛି କ୍ୟାବ୍ ବୁକ୍ କରୁଛି ତ ଯଦି କିଛି ପ୍ରମୋ କୋଡ଼୍ ଅଛି କି କ'ଣ ମାନେ ମୋର ଟିକେ ରିହାତି ପାଇପାରିବି ପଇସା କମ ହବ ଟିକେ କୁହନ୍ତୁ ଜଣାନ୍ତୁ ଟିକେ ଭଲ ହବ ମୁଁ ତ ସେମିତିରେ ଆପଣଙ୍କର ରେଗୁଲାର୍ କଷ୍ଟମର୍ ଜଣେ ତ ଟିକେ କମ କରନ୍ତୁ ପଇସା ଯାହା ବି ହେଲେ ଯଦି ମୋର ସବୁବେଳେ ମୋ ପାଖରୁ ହଜାର ଟଙ୍କା ନେଉଥିଲେ ତା'ହେଲେ ଏବେ ମୋ ପାଖରୁ ଦେଖନ୍ତୁ ଦୁଇଶହ ଟଙ୍କା କମ କରନ୍ତୁ ଆଠଶହ ଟଙ୍କା ରଖନ୍ତୁ ଏଇଟା ବି ପୁରୀ କୋଣାର୍କ ବାଟ ତ ବେଶୀ ଟଙ୍କା ଟିକେ ପଡ଼ିବ ତ ଦୁଇଶହ ଦୁଇଶହ କମ୍ କରିକି ଟିକେ ରଖିବେ ଆଉ ଏମିତି ହେଲେ ବି ଭଲ ହବ ଆମେ ତ ରେଗୁଲାର୍ କଷ୍ଟମର୍ ନା ସେଥିପାଇଁ କହୁଛି ଆଉ